ଆମର କିଛି ସାଂସ୍କୃତିକ ପରମ୍ପରା ଅଛି ଆଉ ଯେଉଁଥିରେକି ଆମର ରଜ ଆଉ ରଥଯାତ୍ରା ମାଣବସା ଦୋଳ ଅକ୍ଷୟ ତୃତୀୟା ଏସବୁରୁ ରଜ ହେଉଛି ଅନ୍ୟତମ ରଜ ଆସିଲେ ଝିଅମାନଙ୍କ ପାଇଁ ବହୁତ ଏକ ଖୁସିର ସ ଦିନ ଆସେ ଯେମିତିକି ଝିଅମାନଙ୍କୁ ତିନ ଦିନ କାଳ କାମ କରିବାକୁ ପଡ଼େ ନାହିଁ ଆଉ ମାନେ ଜଣଙ୍କ ଘର ଜଣଙ୍କ ଘର କରି କରି ଏମିତି ଆମକୁ ମାନେ ବିଭିନ୍ନ ପ୍ରକାର ଖାଇବାକୁ ବି ଡକାଯାଏ ସେଦିନ ଆମେ ମାଟି ମା'କୁ ପୂଜା କରିଥାଉ ବସୁମତୀ ମା'କୁ ଯେ ଆମେ ହଳ କରୁ ଯେଉଁ ମାଟି ମା'କୁ ଯେମିତି ହଳ କରୁ ସେହି ତିନ ଦିନ ଆମେ ମାଟି ମା'କୁ କଷ୍ଟ ଦେଉନା ମାଟି ମା'କୁ ପୂଜାକରୁ ସେଦିନ ସକାଳୁ ଆମେ ଭୋରୁ ପାଞ୍ଚଟାରୁ ଉଠି ଗାଧୋଇ ପାଧୋଇ ନୂଆ ଡ୍ରେସ୍ ପିନ୍ଧି ଅଳତା ପିନ୍ଧି ନୂଆ ମାନେ ଚୁଡ଼ି ଆଉ ଷ୍ଟେସ୍ନାରୀ ଜିନିଷ ପିନ୍ଧି ଆମେ ସଜବାଜ ହୋଇ ଝିଅମାନେ ଦୋଳି ଖେଳୁ ମଣ୍ଡା ପିଠା ପୋଡ଼ ପିଠା ଆଉ ପାନ ଏମିତି ସବୁ ପଡ଼ିଶା ଘରମାନଙ୍କରେ ଖାଉ ସାଙ୍ଗସାଥି ହୋଇ ବହୁତ ମଉଜ ମଜଲିସ୍ କରୁ ସେଦିନ ଆମେ ଚପଲ ବି ପିନ୍ଧି ନଥାଉ କଦଳୀ ପଟୁଆରେ ଆମେ ଚପଲ କରି କଦଳୀ ପଟୁଆକୁ ଆମେ ଚପଲ କରି ପିନ୍ଧିଥାଉ ଯେଉଁଟାକି ଆମ ସାଂସ୍କୃତିକ ପରମ୍ପରାରେ ଅଛି ଏଇଟା ଆଗରୁ ଲିପିବଦ୍ଧ ହୋଇଛି ଆଉ ଆମେ ବସୁମତୀ ମା'କୁ ସେଦିନ ପୂଜା କରିଥାଉ ଏବଂ ଯେଉଁ ଶୀଳ ଏବଂ ଯେଉଁ ଘୋରଣାକୁ ଆମେ ସେଦିନ ମଧ୍ୟ ପୂଜା କରିଥାଉ ଆଉ ବାଡ଼ି ପଟେ କିମ୍ବା ଦୁଆର ବନ୍ଧମାନଙ୍କରେ ଆମେ କ୍ଷୀର ଅରୁଆ ଚାଉଳ ଦେଇଥାଉ ପୋଡ଼ ପିଠା ମଣ୍ଡା ପିଠା ଆରିସା ଏବଂ ବିଭିନ୍ନ ପ୍ରକାରର ଯେଉଁ ପିଠା ଆମେ ସେଦିନ ଖାଇଥାଉ ସାଙ୍ଗସାଥିମାନଙ୍କ ସହିତ ବୁଲିଥାଉ ଆଛା ଘରର କୌଣସି ବି କାମ ସେଦିନ ଆମେ ତିନି ଦିନ ଯାଏଁ କ କରିନଥାଉ ଝିଅମାନଙ୍କ ପାଇଁ ଏଇଟା ହେଉଛି ସବୁଠାରୁ ବଡ଼ ପର୍ବ